ମୁଁ ଓଡ଼ିଶା ରାଜ୍ୟର ମୟୂରଭଞ୍ଜ ଜିଲ୍ଲାର ଅଧିବାସୀ ଅଟେ ମୟୂରଭଞ୍ଜ ଜିଲ୍ଲାଟି ଆମର ନଦୀ ହ୍ରଦ ପର୍ବତ ଜଳ ପର୍ବତରେ ପରିପୂର୍ଣ୍ଣ ଆମ ଅଞ୍ଚଳରେ ନଦୀ କହିଲେ ବୁଢ଼ାବଳଙ୍ଗ ନଦୀ ଏବଂ ଗଙ୍ଗାର ନଦୀ ବାଉଁଶ ନଦୀ ଇତ୍ୟାଦି ବୋହି ଯାଇଛି ଆମ ଅଞ୍ଚଳରେ ହ୍ରଦ ମଧ୍ୟ ବିଭିନ୍ନ ପ୍ରକାର ହ୍ରଦ ଅଛି ଆମର ସୁନେଇ ଡ୍ୟାମ୍ କାଳ ଡ୍ୟାମ୍ ଏବଂ ମୋ ବାରିପଦା ସ୍ଥିତ ଦେଉଳି ଡ୍ୟାମ୍ ଏବଂ ରାଇରଙ୍ଗପୁର ଡ୍ୟାମ୍ ର ସୁଲେଇପାଟ୍ ଡ୍ୟାମ୍ ବିଭିନ୍ନ ପ୍ରକାର ଡ୍ୟାମ୍ ମଧ୍ୟ ରହିଛି ଏବଂ ଆମ ମୟୂରଭଞ୍ଜ ପ୍ରସିଦ୍ଧ ଶିମିଳିପାଳ ପର୍ବତ ବା ଅଭୟାରଣ୍ୟ ଅଛି ସେଇ ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ବାଘ ହାତୀ ହରିଣ ଏବଂ ବିଭିନ୍ନ ପ୍ରକାର ନାନା ଜାତିର ଜୀବଜନ୍ତୁ ରହୁଛନ୍ତି ଯାହାକି ପର୍ଯ୍ୟଟକମାନେ ଦେଖିବା ପାଇଁ ବହୁତ ଆଗ୍ରହୀ ଓ ଉତ୍କଣ୍ଠା ସହିତର ଦେଖିବା ପାଇଁ ଯାଆନ୍ତି ଏବଂ ବହୁତ ଆନନ୍ଦରେ ଉପଭୋଗ କରନ୍ତି ଏବଂ ଆମର ଅଞ୍ଚଳରେ ବା ମୟୂରଭଞ୍ଜରେ ବିଭିନ୍ନ ଜଳପ୍ରପାତ ରହିଛି ଯେପରିକି ଆମର ବରେହିପାଣି ଜଳପ୍ରପାତ ଯାହାକି ଆମର ଯାହାକି ଆମର ମୟୂରଭଞ୍ଜରେ ଅବସ୍ଥିତ ତାହା ଦେଖିବା ପାଇଁ ଏହା ଖୁବ୍ ବହୁତ ସୁନ୍ଦର ଓ ରମଣୀୟ ମଧ୍ୟ ସେ ପର୍ବତ ଶୃଙ୍ଗରୁ ବହୁତ ସୁନ୍ଦର ଭାବରେ ଆମର ପାଣି ଝରଣା ଭଳି ଆସୁଛି ଦେଖି ବହୁତ ମୁଗ୍ଧମୟ ତାହା ହଉଛି ଆମର ଶିମିଳିପାଳ ଅଭୟାରଣ୍ୟ ଅବସ୍ଥିତ ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଦେଶ ବିଦେଶରୁ ଏବଂ ଆମ ଓଡ଼ିଶା ବାହାରୁ ବିଭିନ୍ନ ପ୍ରକାର ପର୍ଯ୍ୟଟକ ଆସୁଛନ୍ତି ଯେଉଁମାନେ କି ଦେଖି ବହୁତ ଆନନ୍ଦିତ ହଉଛନ୍ତି ଏବଂ ଆମର ମୟୂରଭଞ୍ଜକୁ ବହୁତ ସୁନାମ ବୋଲ୍ ମୟୂରଭଞ୍ଜ ବୋଲି ସେମାନେ ପ୍ରଶଂସା କରୁଛନ୍ତି ଏବଂ ଏଇ ସବୁ ଜିନିଷ ପାଇଁ ଆମର ମୟୂରଭଞ୍ଜ ଆଜି ବିଶ୍ୱରେ ପରିଚିତ ତେଣୁ ମୁଁ ଜଣେ ମୟୂରଭଞ୍ଜବାସୀ ହେଇଥିବାରୁ ମୁଁ ମଧ୍ୟ ନିଜକୁ ବହୁତ ଗର୍ବିତ ଅନୁଭବ କରେ ତେଣୁ ବାସ୍ତବରେ କହିବାକୁ ଗଲେ ଆମର ମୟୂରଭଞ୍ଜ ହଉଛି ନଦୀ ହ୍ରଦ ପର୍ବତ ଜଳପ୍ରପାତରେ ପରିପୂର୍ଣ୍ଣ ଓ ଆମ ତେଣୁ ଯେଉଁ ପ ଯେଉଁ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସିନାହାଁନ୍ତି ତେଣୁ ଆମର ମୟୂରଭଞ୍ଜକୁ ବିଭିନ୍ନ ଦେଶରୁ ଅନ୍ୟାନ୍ୟ ଦେଶମାନଙ୍କରୁ ଯେଉଁ ଦେଶରୁ ଆସିନାହାଁନ୍ତି ସମସ୍ତେ ଆସିବା ଆବଶ୍ୟକତ ଏବଂ ଜାଣିବା ବିଷୟରେ ଯେ ନଦୀ ହ୍ରଦ ପର୍ବତ ବିଭିନ୍ନ ପ୍ରକାର ରହିଛି ସେ ସବୁ ଦେଖିବା ରମଣୀୟ ଆ ରୋମାଞ୍ଚକ ଜିନିଷ ରହିଛି ସେ ସବୁ ଜାଣିବା ଆବଶ୍ୟକତା ତେଣୁ ଆମ ଅଞ୍ଚଳରେ ଏଇ ସବୁ ହେଉଥିବାରୁ ଆମେମାନେ ଆମ ଅଞ୍ଚଳର ଲୋକମାନେ ବହୁତ ଗର୍ବ ଅନୁଭବ କରୁଛୁ